ସେ ସବୁ ଆଣିକରି ଆମର ପାଖରେ ଭାଟଲ୍ ବୋଲି ଗାଁ ଅଛି ସେଇ ଭାଟଲ୍ ରେ ପ୍ରାୟ ସମସ୍ତଙ୍କ ଘରେ ଗୋଟେ ଦେଶୀ ଉପଚାର କରାଯାଏ

ସବୁ ଅଙ୍ଗ ଲଗାଯାଏ କୃତିମ ଅଙ୍ଗ ସବୁ ଲଗେଇକିରି ବି ଲୋକମାନେ ସବୁ କାମ ଦାମ କରି ପାରୁଛନ୍ତି ଗୋଡ଼ ଯଦି ଭାଙ୍ଗିଯାଇଥିବ ତାହେଲେ କାମ କରି ପାରୁଛନ୍ତି ଆଉ ହାତ ଭାଙ୍ଗି ଯାଇଥିଲେ ସେ ଅଙ୍ଗ ସାହାଯ୍ୟରେ ଖାଇ ପାରୁଛନ୍ତି ଅନାନ୍ୟ କାମ ସବୁ କରି ପାରୁଛନ୍ତି ଆଉ ବା ବାକି ବିଶେଷ କିଛି ଅଙ୍ଗଙ୍କ କଥା ତ କହି ପାରିବିନି ହାତ ଗୋଡ଼ କଥା ଆଜ୍ଞା କହି ପାରିବି କା କାହିଁକି ନା ଆମେ ଏ ଅଞ୍ଚଳରେ ଦେଖିଛୁ ହାତ ଗୋଡ଼ ଯାହାର ଭାଙ୍ଗିଯାଇଛି ସେମାନେ ସବୁ ଚିକିତ୍ସା ହେଇ କରି ପୁନରୁଦ୍ଧାର କରି ହୋଇପାରୁଛନ୍ତି